ଚାରି ଛ ଦିନ ଗୋଟେ ତଳେ ଛୁରୀଟେ ଆଣିଛି ମୁଁ ସେ ଆଣୁ ଆଣୁ ଚାରି ଛଅ ଦିନ କଣ ଆଣୁ ଆଣୁ ସେ ସାଙ୍ଗେ ସାଙ୍ଗେ କାଟୁ କାଟୁ ପରିବା କାଟୁ କାଟୁ ଭାଙ୍ଗିଗଲା ବଙ୍କା ହେଇଗଲା ଭାଙ୍ଗି ଗଲା ହେଃ ଏମିତିକା ଛୁରୀ ମୁଁ ଆଉ କେବେ ଆଣିବିନି ଘରେ ସମସ୍ତେ ଚିଡ଼ୁଛନ୍ତି ଆଉ ଖରାପ ଜିନିଷ ଟା ଆଣିଛୁ ଦେଖିକି ଆଣିଲୁନି ଏ ହେଲୁନୁ ଚିଡୁଛନ୍ତି ଖରାପ ଜିନିଷ ଟା ଭଲ ଦେଖା ଯାଉ ତ ନଥିଲା ନଥିଲା ମୁଁ ନେଇକି ଆସିଲି ଧାର ବି ନାହିଁ ଚିଡୁଛନ୍ତି ସମସ୍ତେ ଘରେ ମୁଁ ଅଯଥାରେ ଖାଲି ପଇସା ଯାହା ଖର୍ଚ୍ଚ କଲି ମୁଁ ଆଉ କେବେ ଏମିତିଆ ଜିନିଷ କିଣିବିନି